ମୁଁ ଛୋଟବେଳେ ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲି ଏବଂ ମାନେ ଖେଳାଖେଳି କରିବା ପାଇଁ ସବୁ ସମୟରେ ଇଏ କରୁଥିଲି ସେତେବେଳେ ପଢ଼ାପଢ଼ି ବି କରୁଥିଲି ଯାହା କରିବା ପରେ ମୋର ଯେତେବେଳେ ବୟସ ହୋଇଗଲା ତେଣୁ ମୋର ଗୋଟେ ମନର ଭାବ ଅନ୍ୟ ପ୍ରକାର ହେଇଯିବା ଦୃଷ୍ଟିରୁ ମୁଁ ଧୋତି ପିନ୍ଧି ମୋର ଗୋଟିଏ ଭାଗବତ ମନ୍ଦିର ତିଆରି କରି ମୁଁ ସବୁ ସମୟରେ ସନ୍ଧ୍ୟା ସମୟରେ ଗୋଡ଼ ହାତ ଧୋଇ ଧୂପ ଦେଇ ନିଜକୁ ଇଏ କରି ଶୌଚ କରି ଯାଇ ଭାଗବତ ମଠରେ ବସି ଭାଗବତ ଅଧ୍ୟାୟ କରେ ଓ ପାଞ୍ଚ ଜଣଙ୍କୁ ସାଙ୍ଗରେ ରଖି ମୁଁ ମୋର ଭାଗବତ ଚର୍ଚ୍ଚା କରି ନିଜକୁ ଧନ୍ୟ କରି ଇଏ କରିବା ମୋର ବହୁ ବହୁତ ମାନେ ଆନ୍ତରିକ ମନବୃତ୍ତି ଅଛି ବୋଲି ମୁଁ ବାର ଚଉଦ ଜଣ ପିଲାଙ୍କୁ ବି ଏବେ ବସେଇକିରି ଭାଗବତ ଚର୍ଚ୍ଚା କରୁଛି ମହାଭାରତ କରୁଛି ଆଉ ତା ଭିତରେ ବି ନୃସିଂହ ପୁରାଣ ପଢ଼ି ଆମେ ଆମ ମନଟାକୁ ଉତ୍ସାହିତ କରୁ ସବୁ ସମୟରେ ସନ୍ଧ୍ୟା ସମୟରେ ବସିକିରି ଆମେ କରୁ